ଭାରତ ଦେଶରେ ବହୁତ ପ୍ରକାର ବିଭିନ୍ନ ପ୍ରକାର ବ୍ୟବସାୟ ଚାଲିଛି ଏମିତି ଆମ ଦେଶ ଆମ ରାଜ୍ୟର ଆମ ରାଜ୍ୟରେ ଆମ ଆମ ଗାଁ କଥା କହୁଛି ଆମ ଗାଁରେ ବିରି ବାଦାମ ମୁଗ ଆଉ ଗହମ ଧାନ ଆଉ କୋଳଥ ଏହିପ୍ରକାର ମାନେ ଜିନିଷ ବ୍ୟଭା ବ୍ୟବସାୟ କରୁଛୁ ସେଥିପାଇଁ ଆମକୁ ଭାରତ ଦେଶରେ ଗଭର୍ଣ୍ଣମେଣ୍ଟ୍ ଆମକୁ ବହୁତ ସାହାଯ୍ୟ କରୁଛନ୍ତି ଋଣ ଦେଉଛନ୍ତି ସେ ସେଇ ଋଣ ଆଣିକି ଆମେ ଏଇସବୁ ବ୍ୟଭ ବ୍ୟବସାୟ ଆରମ୍ଭ କରିକିନା ଆମ ଘର ଇଏ କରୁଛୁ ବିଭିନ୍ନ ପ୍ରକାର ବିଭିନ୍ନ ଦେଶରେ ଏଁ ଜିଲ୍ଲାରେ ସବୁ ଇଏ ଅନ୍ୟମାନେ ମାନେ ଆମେ ଘରେ ବି ଯେଉଁ ଯେମିତି ମସଲା ଜିନିଷ କରିପାରୁ କିମ୍ବା ବଡ଼ି ପକେଇ ପାରିଲୁ ସେଇଟା ବି ଆମେ ଋଣ ଆଣିକିନା କରିପାରିବୁ ଧର ଦଶଜଣ ସ୍ତ୍ରୀଲୋକ ଆମେ ଗୋଟେ ଗ୍ରୁପ୍ କରିଛୁ ସେଥିକାପାଇଁ ଆମେ ଯଦି ଚାହିଁବୁ ଗୋଟେ ବ୍ୟବସାୟ କରିବା ପାଇଁ ତାହେଲେ ଆମେ ସରକାରଙ୍କଠୁ ଋଣ ଆଣିକିନା କରିଛୁ